ମୁଁ ଗୋଟିଏ ଦୋକାନକେ ଯାଇଥିଲି ସେ ଦୋକାନର ନାମ ଦବିନ୍ଦ୍ର ଥିଲା ସେଥିରୁ ମୁଁ ଗୋଟିଏ ସ୍ଵିଟର୍ କିଣିଥିଲି ସେ ସ୍ଵିଟର୍ ବହୁତ ଭଲ ଏବଂ କଲର୍ ଥିଲା କିନ୍ତୁ ସେ ସ୍ଵିଟର୍ ଦୁଇ ବର୍ଷରୁ ତିନି ବର୍ଷ ହେଲାନ ସେ ସ୍ଵିଟର୍ ଖରାପ କିଛି ହେବାନି କି କଲର୍ ବି ଯିବାନି ବହୁତ ଭଲ ଥିଲା ସ୍ଵିଟର୍ଟା ରୁଆ ବି ବାହାରୁନି ଶୀତ ଦିନ ବି ବହୁତ ରକ୍ଷା କରୁଥିଲା